ଆମର ନିକଟସ୍ଥ ମନ୍ଦିର ବାଲିମେଳା ଶିବ ମନ୍ଦିର ଆଉ ଆମର ନିକଟସ୍ଥ ମନ୍ଦିର ମାଲକାନଗିରି ମଲ୍ଲିକେଶ୍ୱର ମନ୍ଦିର ଯେଉଁଟାକି ଆମର ପର୍ବତ ଉପରେ ବହୁତ ଗୁଡ଼ାଏ ସିଡ଼ି ଚଢ଼ିକରି ସେ ମନ୍ଦିରକୁ ଯିବାକୁ ପଡ଼ିଥାଏ ସତେ ଯେମିତିକି ସେ ସିଡ଼ି ଚଢ଼ିକି ଉପରେ ଗଲାପରେ ଆମର ଶିବ ମୂର୍ତ୍ତିକୁ ଶିବଲିିଙ୍ଗକୁ ଦର୍ଶନ ହେଲା ପରେ ଆମର କଷ୍ଟ ସବୁ ଦୂର ହେଇଯାଇଥାଏ ଆଉ ଆମର ନିକଟସ୍ଥ ମନ୍ଦିର ଗୁପ୍ତେଶ୍ୱର ଶିବ ମନ୍ଦିର ସେଠିକି ଆମର ବର୍ଷକୁ ବହୁତ ହଜାର ହଜାର ସଂଖ୍ୟାର ଭକ୍ତମାନେ ଯାଇଥାଏ ଯେଉଁଟାକି ଶ୍ରାବଣ ମାସରେ ଆଉ ଶ୍ରାବଣ ମାସରେ ଭକ୍ତମାନେ ସମସ୍ତେ ଖାଲି ପାଦରେ ଚାଲିକି ହିଁ ଯାଇଥାଏ ବହୁତ ଦୂରରୁ ଆଉ ଗଲାବେଳେ ବାଟରେ ବହୁତ ଆହୁରି ଅନ୍ୟ ଭକ୍ତମାନେ ଯିଏକି ସେଇ ଚାଲିଛି ଯାଇଥିବା ଭକ୍ତମାନଙ୍କୁ ଟିଫିନ୍ ଫଳମୂଳ ପାଣି ସବୁ ପ୍ରକାରର ସାହାଯ୍ୟ କରିଥାଏ ଆଉ ସିଏ ଗୁପ୍ତେଶ୍ୱର ପାଖାପାଖି ଯେଉଁ ଆମର ବି ଏସ୍ ଏଫ୍ ଯବାନମାନଙ୍କର କ୍ୟାମ୍ପ୍ ଅଛି ସେ କ୍ୟାମ୍ପ୍ର ଯବାନମାନେ ବି ସବୁ ଭକ୍ତମାନଙ୍କୁ ବହୁତ ପ୍ରକାରର ସାହାଯ୍ୟ କରିଥାଏ ଯାହାର ଗୋଡ଼ ଫୋଡ଼ ବଥା ହେଇଗଲେ କାଟିଗଲେ ସେମାନଙ୍କୁ ବ୍ୟାଣ୍ଡେଜ୍ ମାଲିସ ଅନ୍ୟତା ବହୁତ ପ୍ରକାରର ସାହାଯ୍ୟ କରିଥାଏ ପାଣି ଚା କଫି ସବୁ ପ୍ରକାରର ସେମାନେ ସାହାଯ୍ୟ କରିଥାଏ